ଫୋନ୍ରେ କେତେ ଗୁଡ଼ିଏ ଆପ୍ସ୍ ଅଛି ସେଥିମଧ୍ୟରୁ ଆମେ ଗୁଗଲ୍ ହ୍ୱାଟସ୍ଆପ୍ ୟୁଟ୍ୟୁବ୍ ସବୁଥିରେ ସୁବିଧା ପାଇପାରୁଛୁ ହ୍ୱାଟସ୍ଆପ୍ ମାଧ୍ୟମରେ ଆମେ ନିଜର ଭାବ ମେସେଜ୍ ସାହାଯ୍ୟରେ ଜଣଙ୍କୁ ପହଞ୍ଚାଇ ପାରୁଛୁ ୟୁଟ୍ୟୁବ୍ ମାଧ୍ୟରେ ଆମେ ପାଠ ପଢ଼ି ପାରୁଛୁ ଆଉ ଅନ୍ଲାଇନ୍ ମଧ୍ୟ କେତେ କାମ କରିପାରୁଛୁ ହ୍ୱାଟସ୍ଆପ୍ ମାଧ୍ୟମରେ ବି ଗୁଗଲ୍ ମାଧ୍ୟମରେ ଆମେ କିଛି ଜାଣିବାକୁ ପାଉଛୁ କ'ଣ ବି ଟ୍ରାନ୍ସଲେସ୍ନ୍ ବି କରିପାରୁଛୁ କେତେ କ'ଣ କରିପାରୁଛୁ ଅନ୍ଲାଇନ୍ କାମ ତ ବହୁତ ହଉଛି ହ୍ୱାଟସ୍ଆପ୍ରେ ଆମେ ନିଜର ଭାବ ପ୍ରକାଶ କରିପାରୁଛୁ କ'ଣ ମେସେଜ ସାହାଯ୍ୟରେ କି ଆମ କଲେଜ୍ ମାନଙ୍କରେ କ'ଣ ପାଠ ପାଠ ବିଷୟରେ ବି ଫଟୋ କାଢ଼ି ସେଣ୍ଡ କରାଯାଉଛି ହ୍ୱାଟସ୍ଆପ୍ ମାଧ୍ୟମରେ ସାଙ୍ଗସାଥି ପି ଡ଼ି ଏଫ୍ ଯାକ ସବୁ ସେଣ୍ଡ କରାହଉଛି ଆଉ ସାଙ୍ଗସାଥି ମଧ୍ୟରେ ଆମେ ଏମିତି ମିଶିକରି ମିଶା ସେ ହ୍ୱାଟସ୍ଆପ୍ ସାହାଯ୍ୟରେ ପାଠ ପଢ଼ି ପାରୁଛୁ ବ କେତେ ଗୁଡ଼ିଏ ଆପ୍ସ ଅଛି ବହୁତ ସାହାଯ୍ୟରେ ୟୁଟ୍ୟୁବ୍ ମଧ୍ୟ ୟୁଟ୍ୟୁବ୍ରେ ଆଜିକାଲି ତ ସମସ୍ତେ ୟୁଟ୍ୟୁବ୍ରେ ଆଗ ବହୁତ ପାଠ କଲେଜ୍ ମାନଙ୍କରେ ତ ଏତେ ନାହିଁ ତ ୟୁଟ୍ୟୁବ୍ ମାଧ୍ୟମରେ ପାଠ ପଢ଼ାଯାଉଛି ସମସ୍ତେ ୟୁଟ୍ୟୁବ୍ ମାଧ୍ୟମରେ ଦେଖିକ ପାଠ ପଢ଼ାଯାଉଛିି